ଅଠର ଫେବୃୟାରୀ ଦୁଇ ହଜାର ସାତ ଉଣେଇଶି ଡିସେମ୍ବର ଉଣେଇଶି ଶହ ଅଠାନବେ କୋଡ଼ିଏ ଜୁଲାଇ ଦୁଇ ହଜାର ଆଠ ଅଠର ସେପ୍ଟେମ୍ବର ଦୁଇ ହଜାର ଉଣେଇଶି ପଚିଶି ଜୁନ୍ ଉଣେଇଶି ଶହ ଛୟାନବେ